ହ୍ୟାଲୋ କ୍ୟାବ୍ ଏଜେନ୍ସିକେ ଲାଗିଛି କି ମୁଇଁ ରଙ୍ଗନାଥ ବେହେରା କହୁଛି ଗୋଡ଼ି ସାହିରୁ ଯେଉଁ ସାଢ଼େ ନଅ ବଜେ ଆସ୍ବାକୁ ବୁକ୍ କରିଥିଲି ଅଟୋଟି କାଇଁ ଏପର୍ଯ୍ୟନ୍ତ ଆସଲାନି

ଟାଇମ ଡେରି ହେଲାଣି ଓ ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଅଛି ଆଉ ପଠେଇବାର ଦରକାର ନାହିଁ ଆପଣ ବାତିଲ କରିଦିଅନ୍ତୁ ମୁଁ ଅଲଗାଟେ ନେଇକି ଯାଉଛି ଠିକ୍ ଅଛି ରହୁଛି